ମୁଁ ଦଶରୁ ଦଶ ଲକ୍ଷ ପର୍ଯ୍ୟନ୍ତ ପାଞ୍ଚୋଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ପନ୍ଦର ଶହେ ପନ୍ଦର ହଜାରେ ପନ୍ଦର ଦଶ ହଜାର ପନ୍ଦର ଏକ ଲକ୍ଷ ପନ୍ଦର